ହଁ ହେଲୋ ଡେଲିଭରି ବଏ ତ ହଁ ଭାଇ ମୋର ସେ ଟି ସାର୍ଟ ଅର୍ଡର୍ ଆସିଥିଲା ହଁ କି ନାଁ ଅଛି କି ସେଠି ଦେବ ତ ଫ୍ଲିପକାର୍ଟରେ ହଉ ଚନ୍ଦନ ବେସ୍ତେରା ହଉ କେତେ ଅଛି ଦୁଇଶହ ପଞ୍ଚାବନ ଟଙ୍କା କୋଉଠି ଅଛ ଓ ନବରଙ୍ଗପୁର ହଁ ଆସ ହେଲେ ଏଇଠି ଗାଦା କତାରାକୁ ରାସ୍ତା ଦେଖିନ ମଇଦଲପୁର ମଇଦଲପୁର ଆସିିକରି ଡାହାଣ ପଟେ ଆସିବ ଡାହାଣ ପଟେ ଆସିକରି ସେଠି ବ୍ରିଜ ଗୋଟେ ଅଛି ବ୍ରିଜରୁ ସିଧା ଆସିବ ସିଧା ଆସିକି ଟାୱାର ଗୋଟେ ପଡ଼ିବ ସେ ଟାୱାର ପରେ ମାଟି ଗୋଡ଼ି ଗୋଟେ ଅଛି ମାଟି ଗୋଡ଼ିରୁ ଡାହାଣ ପଟେ ଆସିବ ଡାହାଣ ପଟେ ପରେ ସେଠି ଗୋଟେ ଘର ଅଛି ଘର ସେଠି କୁକୁର ରହିବେ କୁକୁର ଗୋଟେ ରହିବ ସେଇ କୁକୁର ପାଖରେ ଆସିବ ଆସିକି ଟୁ ଲେଫ୍ଟ ସେଠି ଆସିବ ସେଠୁ ଆସିକି କହିବ ସେଇ ପୁରା ଟାୱାର୍ରେ ଟାୱାର୍ରେ ଆସିକି କଲ୍ କରିବ ମୋତେ କଲ୍ କଲେ ମୁଁ ଆଣିବା ପାଇଁ ଆସିବି ଆସିକି ରିସିଭ କରିବି